ବୁଦ୍ଧେଶ୍ୱର ଆମର ପ୍ରସିଦ୍ଧ ଜାଗା ପଞ୍ଚୁକ ପାଞ୍ଚ ଦିନ ଲୋକମାନେ ସକାଳୁ ସକାଳୁ ଉଠି ନଈ ଗାଧୋଇକି ଆସିକି ଠାକୁରଙ୍କୁ ପୂଜା କରନ୍ତି ଏବଂ ଖୋଲ କୀର୍ତ୍ତନରେ ପରିପୂର୍ଣ୍ଣ ହୁଏ ଲୋକମାନେ ଭୋଜି ବି ଖାଆନ୍ତି ସୁଖ ଶାନ୍ତିରେ ସବୁ ଠାକୁରଙ୍କୁ ବି ଦର୍ଶନ କରନ୍ତି ବହୁତ ସହ ସହ ମାତ୍ରାରେ ଯୋଗଦାନ କରିକି ଭିଡ଼ ବି ହୁଏ ଆଉ ଯାତ୍ରା ବି ହୁଏ ବହୁତ ସୁନ୍ଦର ଲାଗେ ଦେଖିବାପାଇଁ